ସମୁଦ୍ରରେ ଆରମ୍ଭ କରି ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ପ୍ରଭାବିତ କରିଚି ସମୁଦ୍ରରେ ମାଛ ଧରିବା କୁ ହେଲେ ସମୁଦ୍ରର ବୋଟ୍ ଦ୍ୱାରା ଜାଲ ବସାଇ ମାଛ ଧରାଯାଏ ଏବଂ ତାକୁ ଆଣି ବଡ଼ ବଡ଼ ବଜାରରେ ବିକ୍ରି କରାଯାଏ ବଡ଼ ବଡ଼ ସହରରେ ଯେଉଁ ବଜାର ଅଛି ସେଇ ବଜାରରେ ମାଛକୁ ରପ୍ତାନି କରାଯାଏ ତାକୁ ପ୍ୟାକିଂ କରାଯାଏ ମାଛକୁ ଅଲଗା ଅଲଗା କରି ବିଭିନ୍ନ ପ୍ରଣାଳୀରେ ମାଛ ବିକ୍ରି କରାଯାଏ ଯାହାଫଳରେ କି ନିକଟରେ ଥିବା କିଛି ବଡ଼ ମାଛ ବଜାର ଅଛି ସେହି ବଜାରକୁ ପଠାଯାଏ ସେଥିରୁ ଯାହା ଉପାର୍ଜନ ହୁଏ ତା ଦେହରୁ ନିଜର କୁଟୁମ୍ବ ବଞ୍ଚେ ଏବଂ ସାମାଜିକ କ୍ଷେତ୍ରରେ ମୌଳିକ ସୁବିଧା ବଞ୍ଚିବା ପାଇଁ ଲୋକମାନଙ୍କ ପାଖରେ ବିଭିନ୍ନ ପ୍ରକାର ରାସ୍ତା ଖୋଲିଯାଏ ବଡ଼ ବଜାରମାନଙ୍କରେ ମାଛ ସବୁ ଅନ୍ୟ ଦେଶକୁ ରପ୍ତାନି ହୁଏ ଯାହାଫଳରେ କି ଆମେ ସୁବିଧାରେ ପାଇପାରିଥାଉ ଯାହାଫଳରେ ଆମେମାନେ ନିଶ୍ଚିତ ହେଲୁ ଯେ ବଡ଼ ବଜାରରେ ମାଛ ବିକ୍ରି କରିବା ଦ୍ୱାରା ଦୁଇ ପଇସା ହୁଏ ଏବଂ ଅଧିକ ପଇସାରେ ମାଛ ବିକ୍ରି କରାଯାଏ ଯାହାଫଳରେ କି ଆମେ ନିଶ୍ଚିତ ଲାଭବାନ ହୋଇଥାଉ